ଆମ ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ପୁରା ବିପର୍ଯ୍ୟସ୍ତ ତେଣୁ ସରକାରୀ ହସ୍ପିଟାଲ ହୋଇଥିବାରୁ ବହୁ ସାଧାରଣ ଲୋକ ଏଠି ଚିକିତ୍ସା ହେବାକୁ ଯାଇଥାନ୍ତି କିନ୍ତୁ ସରକରୀ ହସ୍ପିଟାଲରେ ଡାକ୍ତରଙ୍କ ସଂଖ୍ୟା କମ୍ ଥାଏ ଏବଂ ରୋଗୀଙ୍କ ସଂଖ୍ୟା ଅଧିକ ଥାଏ ତେଣୁ ସେମାନେ ସେ ଚିକିତ୍ସା ସେବା ପାଇବା ପାଇଁ ବହୁତ ପଛରେ ଥାନ୍ତି ଏବଂ ଆମ ନୟାଗଡ଼ ଜିଲ୍ଲାରେ ଘରୋଇ ଚିକିତ୍ସାଳୟ ବହୁତ କମ୍ ଏବଂ ସେ କମ୍ ଚିକିତ୍ସାଳୟ ମଧ୍ୟରେ ପୁଞ୍ଜିପତି ଲୋକ ମାନେ ସେମାନଙ୍କର ସେବା ଶୁଶ୍ରୁଷା ହୋଇ ପାରିଥାନ୍ତି କିନ୍ତୁ ଆମ ସରକାରୀ ଡାକ୍ତରଖାନାରେ ସାଧାରଣ ଲୋକ ଠିକ ମାତ୍ରାରେ ସୁବିଧା ପାଇନଥାନ୍ତି କେବଳ ସରକାରୀ ଡାକ୍ତରଙ୍କର ଅଭାବ ଥାଏ ଏହିଥିପାଇଁ କି ଯେ ଆମ ସ୍ୱାସ୍ଥ୍ୟକେନ୍ଦ୍ର ରଣପୁର ହେଉ କି ନୟାଗଡ଼ ଜିଲ୍ଲା ହେଉ ନୟାଗଡ଼ ଜିଲ୍ଲାର ଯେତେ ଚିକିତ୍ସାଳୟ ରହିଅଛି ସେ ଚିକିତ୍ସାଳୟରେ ଡାକ୍ତରଙ୍କର ଘୋର ଅଭାବ ଥାଏ ତେଣୁ ଏହିଥିପାଇଁ ଆମ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ତେଣୁ ପୁଞ୍ଜିପତି ପ୍ରକୃତିର ଲୋକମାନେ ସେମାନଙ୍କର ସବୁପ୍ରକାରର ସୁବିଧା ଥାଏ ଘରୋଇ ହେଉ ବା ଟ୍ରେନ ହେଉ ବା ଏହିଭଳି ସୁବିଧାରେ ସେମାନେ ଯାଇ ସେମାନଙ୍କର ଚିକିତ୍ସା କରିପାରିଥାନ୍ତି